ଯେତେବେଳେ ଅନ୍ୟ ଜଣେ କିଏ ବଗିଚା ଲଗାଇଥାଏ ମୁଁ ସେମାନଙ୍କୁ ସାହାଯ୍ୟ କରେ ତାଙ୍କ ବଗିଚାରେ ଯେତିକି ଗଛ ଲାଗିଥାଏ ଯଦି କିଛି ଫଳ ଗଛ ଲାଗିଥାଏ ଫଳ ଗଛରୁ ଫଳ ତୋଳିବାକୁ ମୋତେ ବହୁତ ପସନ୍ଦ ଲାଗେ ତେଣୁ ଯେତିକି ବଗିଚାରେ ଅଳିଆ ମଳିଆ ଥାଏ ବଗିଚାରେ ଅନାବନା ଗଛ ଥାଏ ସେଗୁଡ଼ାକୁ ମୁଁ ଉପାଡ଼ି ଦିଏ ଏବଂ ଗଛ ଯେଉଁ ପରିଷ୍କାର ପରିଚ୍ଛନ୍ନ କରି ତାଙ୍କ ଗଛରେ ପାଣି ଦିଏ ସେମାନଙ୍କୁ କୁହେ ତୁମେ ଯତ୍ନ ସହକାରେ ଗଛ ଲଗାଅ ଗଛଟେ ଯେମିତି ଛୋଟ ଶିଶୁ ପରି ତାକୁ ଆରମ୍ରେ ବଢ଼ାଅ ତେଣୁ କୌଣସି ଚାରା ଗଛ ଯଦି ବୁଣିବାକୁ ହୁଏ ତା'ହେଲେ ଆମେ ପ୍ରଥମେ ମଞ୍ଜିକୁ ପକାଇଥାଉ ମଞ୍ଜିକୁ ପକାଇଲା ପରେ କିଛିଦିନି ପରେ ପାଣି ଦେଲେ ତା'ର ଗଜା ବାହାରିଥାଏ ଗଜା ବାହାରିବା ପରେ ତାକୁ ଆରାମରେ ଆମେ ଗୋଟେ ଗୋଟେ ଜାଗାରୁ ଅନ୍ୟ ସ୍ଥାନକୁ ରୋପଣ କରିଥାଉ ସେଇ ସମୟରେ ତିନିରୁ ଚାରି ଦିନ ଭିତିରେ ଦୁଇ ତିନି ଦୁଇ ଟିକିଆ ତିନି ଟିକିଆ ପତ୍ର ବାହାରେ ଏବଂ ଗଛ ହୋଇଥାଏ ଯେଉଁ ମୋର ଟିପ୍ସ ହେଲା ଯେଉଁମାନେ ଘର ଘର ବା ବାଡ଼ିରେ ଗଛ ଲଗଉଚନ୍ତି ସେମାନେ ତାଙ୍କ ଘର ବାଡ଼ିରେ ଯେତିକି ଯେତିକି ଜାଗା ଅଛି ସେଇ ଜାଗା ମାନଙ୍କରେ ଯଦି ନିଜେ କିଛି କିଛି ଚାଷ ଫସଲ ହଉ ବା ପରିବା ହଉ ଚାଷ କରିବେ ତା'ହେଲେ ସେମାନେ ନିଜେ ସୁସ୍ଥ ସୁସ୍ଥ ପରିବେଶକୁ ସୃଷ୍ଟି କରିବେ ସହିତ ତାଙ୍କର ପନିପରିବା ବି ଘରୁ ମିଳିପାରିବ ଏବଂ ବାହାରର ପଚାଶଢ଼ା ପନିପରିବା ଖାଇପାରିବେନି ତେଣୁ ପନିପରିବା ବି ଭଲ ପାଇବେ ଏବଂ ଆରମ ପଇସା ମଧ୍ୟ କମ ଖର୍ଚ୍ଚ ହବ ଏବଂ ଯେଉଁ ବାହାର ପରି ପନିପରିବା ଆସୁଛି ସେଗୁରା କ'ଣ ରାସାୟନିକ ସାର ଦିଆଯାଉଛି ତେଣୁ ରାସାୟନିକ ସାର ଆମ ପାଇଁ ବହୁତ କ୍ଷତିକାରକ ଏବଂ ସେଗୁରା ବିଷ ସହିତ ତୁଳନା ବିଷ ବିଷ ଯାହା ରାସାୟନିକ ସାର ମଧ୍ୟ ସେଇଆ ତେଣୁ ରାସାୟନିକ ପରିବା ଖାଇବା ଦ୍ୱାରା ଆମର ଶରୀର ବହୁତ କ୍ଷତି ଘଟିଥାଏ ତେଣୁ ଯେଉଁମାନେ ବି ଚାଷବାସ କରୁଛନ୍ତି ମୋର ଟିପ୍ସ ହେଲା ରାସାୟନିକ ସାର ପ୍ରୟୋଗ କରନ୍ତୁ ନାହିଁ ଏବଂ ଆରାମରେ ଗୋବର ଖତ ଦେଇ ଚାଷ କରନ୍ତୁ